ଆମେ ସମସ୍ତେ ପୃଥିବୀରେ ବସବାସ କରୁଛୁ ଏବଂ ପୃଥିବୀରେ ଆମେ ବସବାସ କରୁଥିବା ସମସ୍ତ ପ୍ରାଣୀ ଯାହାର ଜୀବନ ସେମାନେ ବଞ୍ଚିବା ପାଇଁ ଖାଦ୍ୟ ନିହାତି ଦରକାର କରିଥାନ୍ତି ଯେମିତି ପୃଥିବୀରେ ଜୀବନ ଧାରଣ କରିବା ପାଇଁ ତିନୋଟି ଜିନିଷ ନିହାତି ଦରକାର ଖାଦ୍ୟ ବସ୍ତ୍ର ଓ ବାସଗୃହ ସେ ଭିତରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ କାରଣ ଖାଦ୍ୟ ଯଦି ଆମେ ଖାଇବା ନାଇଁ ତେବେ ଆମେ ବଞ୍ଚି ପାରିବା ନାହିଁ କାରଣ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଆମକୁ ବଳ ଦିଏ ସେଇଥିପାଇଁ ଆମେ ପୃଥିବୀରେ ବଞ୍ଚିକି ରହିଥାଉ ସେମିତି ଖାଦ୍ୟ ଖାଦ୍ୟ ମଧ୍ୟ ବିଭିନ୍ନ ପ୍ରକାରର ରହିଥାଏ ଯେମିତି ଜୀବଜନ୍ତୁମାନେ କିଏ ଘାସ ଖାଏ ତ କିଏ ମାଂସ ଖାଏ କିଏ ପୁଣି ଶାକାହାରୀ କିିଏ ମାଂସାଶୀ ଏବଂ ଚଢ଼େଇମାନେ ସେମାନେ ପୋକଜୋକ ମଧ୍ୟ ଖାଇଥାନ୍ତି ଏମିତି ପୃଥିବୀରେ ବହୁତ ପ୍ରକାର ଜୀବଜନ୍ତୁ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି ସେମିତି ଆମ ମଣିଷମାନେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ ଯେମିତି କିିଏ ଭାତ ଖାଏ ତ କିଏ ରୁଟି ଖାଏ ସେମିତି ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ ଯେମିତି ଚୀନ ଚୀନରେ ବିଭିନ୍ନ ଜୀବଜନ୍ତୁ ପୋକଜୋକ ଇତ୍ୟାଦି ଯେକୌଣସି ଜିନିଷ ସେମାନେ ପାଇଲେ ସବୁ ଜିନିଷ ସେମାନେ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି ସେମିତି ଆଫ୍ରିକାରେ ଖାଦ୍ୟ ଅଭାବ ଯୋଗୁଁ ସେମାନେ ମଧ୍ୟ ବିଭିନ୍ନ ପ୍ରକାର ପନିପରିବା ବା କୌଣସି ଶାଗ କିମ୍ବା ପାଉଁରୁଟି ଇତ୍ୟାଦି ଖାଦ୍ୟ ବହୁତ ପରିମାଣରେ ଖାଇଥାନ୍ତି ସେମିତି ଆମ ଦେଶରେ ମଧ୍ୟ ଖାଦ୍ୟ ବିଭିନ୍ନ ପ୍ରକାରର ହୋଇଥାଏ ଯେମିତି ଓ ଆମ ଭାରତର ଅଧିକାଂଶ ଅଞ୍ଚଳରେ ଭାତ ଆଉ ରୁଟିକୁ ବେଶି ପସନ୍ଦ କରିଥାନ୍ତି ସେମିତି ଆମ ଓଡ଼ିଶାରେ ଦେଖିବାକୁ ଗଲେ ମୁଖ୍ୟ ଆମ ଖାଦ୍ୟ ହେଉଛି ଭାତ ଆମେ ଭାତ ବିନା ବଞ୍ଚିପାରିବା ନାହିଁ ସେମିତି କେତେଜଣ ଅଛନ୍ତି ଯେଉଁମାନେ ଭାତ ଖାଇବା ସଙ୍ଗେ ସଙ୍ଗେ ରୁଟିକୁ ମଧ୍ୟ ସେମାନେ ପସନ୍ଦ କରିଥାନ୍ତି ଏମିତି ମୁଁ ମଧ୍ୟ ଭାତ ଖାଇଥାଏ ଏବଂ ମୋର ପ୍ରିୟ ଖାଦ୍ୟରେ ଭାତ ମୁଁ ଖାଏ ଏବଂ ତା ସାଙ୍ଗେ ସାଙ୍ଗେ ପ୍ରିୟ ଖାଦ୍ୟ ଦେଖିବାକୁ ଗଲେ ଡାଲି ତରକାରୀ କିମ୍ବା ମାଂସ ଇତ୍ୟାଦି ମୋର ପ୍ରିୟ ଖାଦ୍ୟରେ ଯାଇଥାଏ କାରଣ ଭାତ ଖାଇବା ଦ୍ୱାରା ଆମକୁ ଆମର ରାଜ୍ୟ ହେଉଛି କୃଷିପ୍ରଧାନ ଦେଶ ଏବଂ କୃଷିପ୍ରଧାନ ରାଜ୍ୟ ଆମ ରାଜ୍ୟରେ ଧାନ ସମସ୍ତ ଅଞ୍ଚଳରେ ଧାନ ଚାଷ କରାଯାଏ ତେଣୁ ଆମେ ସମସ୍ତେ ଭାତ ଖାଇଥାଉ ସେଥିପାଇଁ ମୁଁ ମୋର ପ୍ରିୟ ଖାଦ୍ୟ ହେଉଛି ଭାତ ତା ସାଙ୍ଗରେ ଡାଲି ଡାଲି ଯେମତି ଚଣା ଡାଲି ମୁଗ ଡାଲି ବିରି ଡାଲି କୋଳଥ ଡାଲି ଇତ୍ୟାଦି ବହୁତ ପ୍ରକାର ଡାଲି ତାହା ଆମେ ନିତିଦିନ ଖାଇଥାଉ ପୁଣି ଆମେ ଯିଏ ଆମିଷ ହୋଇଥାଏ ସେ ମାଂସ ଖାଇଥାଏ ଏବଂ ଯିଏ ନିରାମିଷାଶୀ ହୋଇଥାଏ ସେ ତରକାରୀ ବା ଅନ୍ୟ ପନିପରିବା ଖାଇଥାଏ ସେମିତି ମାଂସ ଆମେ ପ୍ରାୟ ସବୁଦିନ ପାଇନଥାଉ ତାହା ସପ୍ତାହକୁ କିମ୍ବା କିମ୍ବା ପନ୍ଦର ଦିନରେ ଥରେ ଆମ ଘରେ ରନ୍ଧା ହେଉଥିବାରୁ ତାହା ମୋତେ ଖୁବ ପସନ୍ଦ ଲାଗିଥାଏ କାରଣ ଏଇଟା ରାନ୍ଧିବା ବା ତାହାକୁ ଭଲଭାବରେ ମସଲା ଦେଇକି ଭଲଭାବରେ ରାନ୍ଧିଲେ ତାହା ଖୁବ ସୁସ୍ୱାଦୁ ଲାଗିଥାଏ ଏବଂ ଆମେ ମାଂସକୁ ବହୁତ ଦିନ ପରେ ଥରେ ଖାଇବା ଦ୍ୱାରା ଆମକୁ ତାହା ପାଟିକୁ ଭଲ ଲାଗିଥାଏ ଏବଂ ମୁଁ ଜଣେ ମାଂସାହାରୀ ହୋଇଥିବାରୁ ମୋତେ ସେ ଖାଦ୍ୟ ଖାଇବାକୁ ଭାରି ଭଲ ଲାଗେ ଏବଂ ଏହି ଖାଦ୍ୟ ଖାଇବାରେ ଆମେ ଅଧିକ ପରିମାଣରେ ଶକ୍ତି ପାଇଥାଉ